ଧରନ୍ତୁ ଆମେ ବଜାରରୁ ସମୁଦ୍ରରୁ ମାଛ ଧରିଲୁ ମାଛ ଧରିକିରି ତାକୁ କ'ଣ କଲୁ ନା ପ୍ୟାକିଂ କଲୁ ପ୍ୟାକିଂ କରି ବଜାରକୁ ଆଣିଲୁ ମାଛ ଧରନ୍ତୁ ଜାଲରେ ନେଟ୍ରେ ଧରିଲୁ ଧରିକିରି ଛୋଟ ବଡ଼ ମାଛ ଅଲଗା ସବୁ କରିଦେଲୁ ଯେ ଟିକେ ଭଲ ଫ୍ରେଶ୍ ମାଛ ଥିବ ତାକୁ ଗୋଟେ ଅଲଗା ଯେ ଅଲଗା ତ ଟିକେ ନରମ ମାଛ ଥିବ ତାକୁ ଅଲଗା ଏମିତି କରି କରି ତାକୁ ବଜାରାରେ ବିକ୍ରି କରିବା ପାଇଁ ନେଇଆସୁ ଆଣିଲା ପରେରେ ବିଭିନ୍ନ ରେଟ୍ ତା'ର ଧାର୍ଯ୍ୟ କରି ଧରନ୍ତୁ ଗୋଟେ ବଡ଼ ମାଛ ଦୁଇ ଶହ ଟଙ୍କା ଗଲୁ ଆଉ ଯେଉଁଟା ତାଠାରୁ କମ୍ ଶହେ ଅଶୀ ଟଙ୍କା ତା ତଳୁ ଯିଏ ଶହେ ସତୁରି ଟଙ୍କା ଏଇ ହିସାବରେ ଗଲୁୁ ମାର୍କେଟ୍ରେ ଆଣି ତାକୁ ବିକିବା ପାଇଁ ଗଲୁ ଯାହାଦ୍ୱାରା ଲୋକଙ୍କ ନେବାର ସୁବିଧା ହେଲା ଯିଏ ଯେମିତି ପଇସା ଦେଲେ ଏବଂ ସେଇଭଳି ଭାବରେ ନେଲେ ନିକଟରେ ଆମର ବିଭିନ୍ନ ପ୍ରକାର ଧରନ୍ତୁ ଚୁନା ମାଛ ବି ମିଳୁଛି ବଡ଼ ମାଛ ବି ମିଳୁଛି ଏଥିରୁ ବିଭିନ୍ନ ପ୍ରକାର ମାଛ ରହିଚି ନିକଟରେ କିଛି ବଡ଼ ମାଛ ବଜାର ବି ଆମର ଏଠି ଅଛି ଧରନ୍ତୁ ଆମେ ସେ ମାଛକୁ ଯଦି ଅଧିକ ମାଛ ହବ କ'ଣ କରିବୁ ତ ଆମେ ବଡ଼ ବଜାରରେ ବିକ୍ରି କରୁ ଯଥା ଆମର ରାମ କୁଜଙ୍ଗ ପାରାଦ୍ୱୀପ ଅଛି ଆଉ ଏପଟେ ଜୟପୁର ଅଛି ଜଗତସିଂହପୁର ବି ଅଛି ଏମିତି ବିଭିନ୍ନ ପ୍ରକାର ବଡ଼ ବଡ଼ ମାଛ ବଜାର ଅଛି ଏବଂ ସେଠିକି ନେଲେ କ'ଣ ନା ମାଛର ଆମର ଉଚିତ୍ ଆମର ମୂଲ୍ୟ ମିଳିପାରୁଛି ଧରନ୍ତୁ ଆମେ ଛୋଟ ମ ପାଖରେ ବି ଗଲେ କମ୍ ପଇସାରେ ବିିକିବାକୁ ପଡ଼ୁଛି ତେଣୁ ଟିକେ ବଡ଼ ବଜାରକୁ ନେଲେ ସେଠି ମାଛର ଡ଼ିମାଣ୍ଡ ବି ବଢ଼ିବ ଏବଂ ଯଦ୍ୱାରା ଲୋକ ନେବାର ସୁବିଧା ବି ହୋଇପାରିବ ଏବଂ ଲୋକ ବି ବିଭିନ୍ନ ପ୍ରକାର ମାଛର କ୍ଵାଲିଟି ଜାଣିପାରିବେ ଏବଂ ଛୋଟ ବଡ଼ ମାଛର ଚାହିଦା ବି ବଢ଼ିପାରିବ ଏବଂ ଏହା ଦ୍ୱାରା ବଜାରରୁ ଯିବା ଦ୍ୱାରା ଆମେ ବିଭିନ୍ନ ପ୍ରକାର ଅଲଗା ମାଛ ବିଷୟରେ ବି ଆମେ ଜାଣିପାରୁଛୁ ସହଯୋଗ ବି କରିପାରୁଛୁ